ଗୋଟିଏ ସ୍ଥାନକୁ କଳା ପ୍ରଦର୍ଶନୀ ଦେଖିବାକୁ ଯାଇଥିଲି ସେଠାରେ ଅନେକ ପ୍ରକାରର ଭିଡ଼ ରହିଥାଏ ଏହି ଭିଡ଼ରେ ପୁରୁଷ ନାରୀ ଏବଂ ବୃଦ୍ଧ ବୟସ୍କର ଲୋକମାନେ ମଧ୍ୟ ସମସ୍ତେ ଏକାଠି ହୋଇ ଏହି ଆନନ୍ଦ ସହିତ ଏହାକୁ ଉପଭୋଗ କରିଥାନ୍ତି ଯାହାକି ଆମ ଭାରତରେ ଏକ ଆନନ୍ଦର ମହୋତ୍ସବ ଭାବରେ ବେଶ ଭାବରେ ବିଖ୍ୟାତ ଏହି କଳା ବା ପ୍ରଦର୍ଶନୀକୁ ଆମେ ଯାତ୍ରା ନାଟକ ପାଲା ନାଟ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ଦେଖିବାକୁ ପାଇଥାଉ ଏବଂ ଏହି କଳାକୁ ଅନେକ ପ୍ରକାରର ବାଦ୍ୟଯନ୍ତ୍ର ସାହାଯ୍ୟରେ ଯାହାକି ସଙ୍ଗୀତ ଭାବରେ ଆମେ କିଛି ଶୁଣିବାକୁ ପାଇଥାଉ ଯାହାକି ଆମ୍ଭମାନଙ୍କୁ ଏକ ଆନନ୍ଦର ମୁଖ୍ୟ ଉତ୍ସ ଭାବରେ ବେଶ ଭାବରେ ବିଖ୍ୟାତ ଏହାକୁ ଆମେ ଅନେକ ପ୍ରକାରରେ ଅନେକ ଜାଗାରେ ଦେଖି ନିଜର ଦୁଃଖ ସୁଖକୁ ପଛ କଥା କିମ୍ବା ବା ଆଗ କଥା ଭାବରେ ଆମେ ଜାଣିଥାଉ ଯାହାକି ଆମକୁ ଏକ ଏକ ଭଲ ସମାଜରେ ରହିବାକୁ କିମ୍ବା ଏହି ସମାଜକୁ ଭଲ ଭାବରେ ଚଲେଇବାକୁ ସାହାଯ୍ୟ କରିଥାଏ ଯାହାକି ଆମକୁ ଏକ ପାଠ୍ୟପୁସ୍ତକ ଭାବରେ ବିଖ୍ୟାତ ଏହି କଳା ଅନେକ ଛୋଟ ବଡ଼ ଏବଂ ସାନ ସାନ ଭାଇ ଭଉଣୀମାନେ ମଧ୍ୟ ନିଜର କଳାର ପ୍ରଦର୍ଶନ କରିଥାନ୍ତି ଯାହାକି ସମାଜରେ ସେମାନେ ଏକ ଉଚ୍ଚ ବର୍ଗର ନାମ ମଧ୍ୟ ହାସଲ କରିଥାନ୍ତି ଏହାକୁ ସେମାନଙ୍କୁ ହାସଲ କରିବାକୁ ହେଲେ ଅନେକ ପ୍ରକାରର ଅଭ୍ୟାସର ଦରକାର ପଡ଼ିଥାଏ ଯାହାକି ଗୁରୁଜନମାନେ ମଧ୍ୟ ନିଜର ପ୍ରତିଭାକୁ ପ୍ରସାରିତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇଥାନ୍ତି ଏବଂ ସେଇ ଛାତ୍ରଛାତ୍ରୀମାନେ ସେଇ ଶିକ୍ଷା ଅର୍ଜନ କରି ସେ ବି ଦିନେ ଗୋଟିଏ ଗୁରୁ ବା ମହାନ ଗୁରୁ ହୋଇଥାନ୍ତି ଏବଂ ନିଜର ପ୍ରଭାବକୁ ବିସ୍ତାର କରିଥାନ୍ତି